ଟି ଭି ଚେନାଲ୍ କନକ ନ୍ୟୁଜ୍ ଆଜ୍ ତକ୍ ଅର୍ଗସ୍ ସମ୍ବାଦ ପେପର୍ ସର୍ଚ୍ଚ୍ ସମ୍ବାଦ ଧରିତ୍ରୀ ପ୍ରଜାତନ୍ତ୍ର ବହୁତ ଭିନ୍ନ ଭିନ୍ନ ନ୍ୟୁଜ୍ ଚ୍ୟାନାଲ୍ ଅଛି ସେଥି ମଧ୍ୟରୁ ମତେ ବେଶିକି ଓ ଟି ଭି କନକ ନ୍ୟୁଜ୍ ଅର୍ଗସ୍ ବେଶୀ ନ୍ୟୁଜ୍ ଦେଖିବାକୁ ମୋତେ ଭଲ ଲାଗେ